ମୁଁ ମନାଲି ଆଉ ଲଦାଖ ଯିବାକୁ ଚାହୁଁଅଛି ମୋ ସାଙ୍ଗମାନଙ୍କ ସହିତ ସେହି ଜାଗାଟା ବହୁତ ସୁନ୍ଦର ମୁଁ ଫୋନ୍ରେ ଦେଖିଅଛି ସେହି ଜାଗା ବହୁତ ସୁନ୍ଦର ଆଉ ରୋଡ଼୍ ରୋଡ଼୍ ବାଇ ରୋଡ଼୍ ଗଲେ ସେହି ଜାଗାର ମୂଲ୍ୟ ଆମେ ଜାଣିପାରେ

ଟ୍ରିପ୍ଟା ବାଇକ୍ରେ ଗଲେ ହିଁ ଭଲ ଲାଗିବ ଆଉ ସେଇଠି ଲୋକମାନେ ବହୁତ ଭଲ ଲୋକମାନେ ଆଉ ସେଇଠିରେ ରୋଡ଼୍ବି ଭଲ ଆପଣ ବହୁତ ଜାଗାରେ ବୁଲିପାରିବେ କଲେ ଆଉ ଆପଣ ଗୋଟେ ଏକ୍ସପେଏନ୍ସ ହେଇପାରିବେ ଆଉ ଆଉ କେଉଁ ଜାଗାରେ ବି ଯିବାକୁ କାରଣ ଲଦାଖଟା ଇଣ୍ଡିଆର ଗୋଟେ ଟୁରିଷ୍ଟ୍ ପ୍ଲେସ୍ଟା ଆଉ ଲୋକମାନେ ସେଇଠି ଯାଆନ୍ତି ଆଉ ମୁଁ ଜଣେ ବି ନଗଲେ ଜଣେ ଯିବିନି କେବେ ବି ମୁଁ ମୋ ସାଙ୍ଗମାନଙ୍କ ସହିତ ଯିବି ଆଉ ସେଇଠି ସେଇ ଜାଗାରେ ବହୁତ ପ୍ରକାର ଜିନିଷକୁ ବୁଲିକି ଆସିବି ଆଉ ଜାଣିବାକୁ ଚାହିଁବି ସେଇଠିର ଲୋକମାନେ କ'ଣ କରନ୍ତି କ'ଣ ନାହିଁ କ'ଣ ଖାଆନ୍ତି ସବୁକିଛି ଆଉ ସେଇ ଜାଗାଟା ବହୁତ ସୁନ୍ଦର ଆପଣ ବି କେବେ ଜାଗା ଟ୍ରାଏ କରନ୍ତୁ ଆଉ ଜଣେ ବିି ନାହିଁ ନିଜ ସାଙ୍ଗମାନଙ୍କୁ ସହିତ ଜାଆନ୍ତୁ